କେନ୍ଦ୍ରାପଡ଼ା ଜିଲ୍ଲାରେ ସାଧାରଣତଃ ଧାନ ମୁଗ ବିରି ଚାଷ କରାଯାଏ ସେଗୁଡ଼ା ସାଧାରଣତଃ ଲୋକଙ୍କ ଚାଷୀଙ୍କର ଅର୍ଥନୀତିକ ମାନଦଣ୍ଡରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ ଏଠି ଯେହେତୁ ଧାନ ଉତ୍ପାଦନ ହୁଏ ସେଗୁଡ଼ା ସବୁ ଭାତ ହୁଏ ଚାଉଳ ହୁଏ ଆଉ ଏଠି ବିଭିନ୍ନ ପନିପରିବା ମଧ୍ୟ ହୁଏ ଯଥା ମୁଁ କାକୁଡ଼ି ଟମାଟୋ କୋବି ଚଣା ସବୁ ସବୁଜ ପନିପରିବା ବହୁତ ଏଠାରେ ପ୍ରଡ଼କ୍ସନ୍ କରାଯାଏ